ବାର ଜାନୁଆରୀ ଦୁଇହଜାର ଆଠ ଆଠ ମାର୍ଚ୍ଚ ଦୁଇହଜାର ଦଶ ଦଶ ଜୁନ ଦୁଇହଜାର ବାର ଚଉଦ ଜୁଲାଇ ଦୁଇହଜାର ବାଇଶ ଚବିଶ ମେ ଦୁଇହଜାର ତେଇଶ